ସୁଯୋଗ ମିଳିରେ ପ୍ରଥମେ ତ ମୁଁ ଭାରତୀୟ ବୋଲି ଗର୍ବିତ ଭାରତୀୟ ଆମେ ଏଇଥି ପାଇଁ ସବୁଠି ନାମ କରି ଚାଲିଛୁ କାରଣ କୋ ପୂର୍ବରୁ କେତେ ଶହ ବର୍ଷ ପୂର୍ବରୁ ଭାରତକୁ ଲୁଣ୍ଠନ କରାଯାଇଛି ଇଂରେଜ ଶାସନଠୁ ଆରମ୍ଭ କରି ବାବର ହ୍ୟୁମାୟୁନ୍ କେତେ ରାଜା ରାଜୁଡ଼ା ଶାସନ ମୁସଲମାନ ସାମ ସାମ ନେତା ସବୁ ଲୁଣ୍ଠନ କଲା ପରେ ଭାରତର ଗରିମା ଅଖଣ୍ଡ ରହିଛି ଭାରତର ଉଦାହରଣ ହଉଛି ତାଜମହଲ ଦିଲ୍ଲୀ ଲାଲକିଲ୍ଲା ତାକୁ କହିବା ତ ତାଠୁ ଆହୁରି ହଉଛି ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ଭାରତରେ ନାହିଁ କ'ଣ ଭାରତ ସର୍ବଗୁଣନା ସମ୍ପନ୍ନ ସବୁ କଳା ସବୁ ନାଚ ସବୁ ପ୍ରକାର ଭାରତ ହଉଛି ସବ ସର୍ବସମ୍ମତି କ୍ରମେ ଆବବମତ ରାଷ୍ଟ୍ର ଏଇଠି ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି ଓ ତାର ଆମ ଓଡ଼ିଶାରେ ପୁରୀ ଜଗନ୍ନାଥ ମନ୍ଦିର ଶହ ଶହ ବର୍ଷ ପୁରଣ ପୁରଣ ଆଉ କୋଣାର୍କ ମନ୍ଦିର ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ମନ୍ଦିର କାହିଁ କେତେ ପୁରାଣର ସବୁ ମନ୍ଦିର ଭାରତରେ ଅବସ୍ଥାପିତ ଓ ଭାରତର ନୃତ୍ୟ ଭାରତର କଳା ସବୁଆଡ଼େ ପ୍ରତିଫଳିତ ହଉଛି ଭାରତ ଏବେ ସବୁଆଡ଼େ ନାମ ରଖିଛି ସବୁ କଳାରେ କ୍ଷେତ୍ରରେ କଳାରେ କ୍ଷେତ୍ରରେ ସବୁଠି ଭାରତ ଅଗ୍ରଣି ରାଜ୍ୟ ଦେଶ ଭାବେ ଆଗକୁ ବଢ଼ି ଚାଲିଛି